ହ୍ୟାଲୋ ହଁ କିଏ କହୁଛନ୍ତି କି ହ୍ୟାଲୋ ହଁ ହଁ ଗୁଣ୍ଡିଚା ହୋଟେଲ୍ ଏଇଟା ଲାଗିଛି କୁହନ୍ତୁ ପଦ୍ମନାଡ଼ର ତରକାରୀ ତ ମିଳିବାରେ ବହୁତ କଷ୍ଟ ହେଉଛି ଯେ ଆଜି ସୋମବାରଟା ହେଲେ ଆଜି ଆମେ ସେ ପଦ୍ମନାଡ଼ର ତରକାରୀ ବନା ହେଇଛି ଆଜି ସପ୍ତାହକୁ ଥରେ ଆମେ ବନାଉଛୁ ସୋମବାର ବା ମଙ୍ଗଳବାର ଦିନ ତା'ର ପ୍ରାଇସ୍ ମାତ୍ର ବହୁତ ତରକାରୀ ଦାମ୍ ଗୋଟେ ହାଫ୍ ପ୍ଲେଟ୍ ଶହେ ପଚାଶ ନାହିଁ ନାହିଁ ଆମର ହେଉଛି ସୋମବାର ଦିନ ଆଜି ଭଲ ବାରଟା ତ ପଦ୍ମନାଡ଼ର ତରକାରୀ ହେଉଛି ଆଜି

ଆଡ଼୍ରେସ୍ଟା ହେଉଛି ଚଣ୍ଡୀ ଚଣ୍ଡୀ ହୋଟେଲ୍ ତୁମେ ଗଲାବେଳକୁ ଲେପ୍ଟ୍ ସାଇଡ଼୍ ହେବ ସାଇଡ଼୍ ସାଇଟ୍ରେ ଅଛି ହୋଟେଲଟା ହେଲା କି ଆପଣଙ୍କର ହସ୍ପିଟାଲ ଗୋଟେ ଅଛି ସାଇଡ଼୍ରେ ଦେଖନ୍ତୁ ଉପରେ ଲେଖା ହେଇଥିବ ଚଣ୍ଡୀ ହୋଟେଲ ବୋଲିକି ଆପଣ ଆସୁଛନ୍ତି କି ହଁ ହଁ ଏବେ ତ ସେ ପଦ୍ମନାଡ଼ର ତରକାରୀ ବନା ସରିନଥିଲା ବନା ହେଉଥିଲା ତ ଏବେ ହେଇଯାଇଛି ହଉ ହଁ ମୁଁ ରହିବି କାହିଁକିନା ସେଠି ବହୁତ ଭିଡ଼ ହେଉଛନ୍ତି କି ନାହିଁ ଲୋକମାନେ ବହୁତ ଭିଡ଼ ହେଉଛନ୍ତି ହେଲେ ସେ ଲୋକମାନେ ଯଦି ଖାଇଦେବେ ବୋଇଲେ ଲାଷ୍ଟରେ ସେଟା ପାଇବନି ଆପଣ ଆପଣ ପାଇପାରିବେ ନାହିଁ ସେଟା ବହୁତ ଲୋକ ମାଗୁଛନ୍ତି ହେଲାକି ଆମର ଏଠି କେଉଁ ପାଖରେ କେଉଁଠି ହେଉନି ସେଟା ଆମେ ବାହାରୁ ଆମକୁ ଗୋଟେ ଗ୍ରାହକ ନେଇକି ଆଣିକି ଦେଉଛି ସୋମବାରକୁ ସୋମବାର ଆଜି ସେଟା ହେଇଛି ଆଉ ବାକି ଦିନରେ ସେଟା ହେଉନି ସପ୍ତାହକୁ ଗୋଟେ ଥର ହିଁ ହେଉଛି ଆମର ସେ ତରକାରୀଟା ହଉ ହଉ ଆସନ୍ତୁ